ସାହିତ୍ୟ କବିତା ପ୍ରକାର କଳାତ୍ମକ ବ୍ୟକ୍ତି ଏମିତି ଗୋପବନ୍ଧୁ ଦାସ ସାରଳା ଦାସ ଜଗନ୍ନାଥ ଦାସ ଫକୀର ମୋହନ ସେନାପତି ମଧୁସୁଦନ ଦାସ ସାହିତ୍ୟ କଳା ଆଙ୍କ ପାଖରେ ଅଛି ଏମାନେ ସାହିତ୍ୟ କଳା ଜାଣିଛନ୍ତି କିଛି ବହି କବିତା ଲେଖା ବି ଲେଖି ପାରିଛନ୍ତି